ହାଲୋ ମୁଁ ଆସିଛି ଏବେ ଘରେ ଅଛି ହଁ ଯିବା ଚାଲୁନୁ କେଉଁଆଡ଼େ ଯିବା ଏଇ ଫିଲ୍ମ ପଡ଼ିଛି ଆଇନକ୍ସ ଯିବା କି ହଁ ଆଉ ସବୁ ଆସିଛନ୍ତି ସିଲା ଟିନା ଏମାନେ ବି ସବୁ ଆସିଛନ୍ତି ତୁ କଥା ହୋଇଥିଲୁ ହଁ ମୁଁ ତୁ କହ କେଉଁଠିକି ଯିବା ଆଇନକ୍ସ ଯିବା ତ ଆଉ ଭଲ ଫିଲ୍ମଟା ପଡ଼ିଛି ଦେଖିବା ଏଇ ଚାରିଟା ବେଳେ ଶୋ ରେ ଯିବା ଚାରିଟା ବେଳେ ଯାଇକି ତା ଭିତରକୁ ବହୁତ ଖାଇବା ପିଇବା ଦାମ୍ ଆଉ ଆମେ ନହେଲେ ଫିଲ୍ମ ଦେଖିସାରିକି ଆସିଲା ବେଳେ ସେଇଠି ସେ ବିଗ୍ ବଜାରରେ ଖାଇକି ଆସିବା ଆଉ ଯାହା ଯାହା ଆଉ ହେଲା ଆଉ ଭଲ ଫିଲ୍ମ୍ଟା ପଡ଼ିଛି ବହୁତ ଦିନ ହେଲା ବି ଦେଖା ହେଇନି ଆମର ହଁ ହଁ

ବାହାରେ ତ ସେଇ ବି ବାହାରକୁ ଆସିଲେ ହିଁ ମିଳିବ ତାରି ଭିତରେ ଆଉ କ'ଣ ଗେଟ୍ ବାହାରକୁ ଆସିପାରିବାନାହିଁ ତା ଭିତରେ ଟିକେ କଷ୍ଟଲି ଥାଏ ଯଦି ଆମକୁ ଠିକ୍ ଲାଗିବା ତା ଭିତରୁ ଖାଇବା ଆଉ ଟିକେ ଆସିଲେ ଆମର ପୁରୁଣା ଜାଗାରେ ଖାଇବା ନହେଲେ ଆଉ ସେଠି ଆମର ଚାଟ୍ ଗୁପ୍ଚୁପ୍ ଯାହା ଇଚ୍ଛା ଯାହାକୁ ଯାହା ଭଲ ଲାଗିବ ଦେଖା ହୋଇଯିବା ଟିକେ ଟାଇମ୍ ଭଲ ଲାଗିବ ବହୁତ ଦିନ ହେଲା ଆସିନୁ ମିଶିନୁ ଆଉ ଫୋନ୍ରେ କାହା କଥାବାର୍ତ୍ତା ହେଉଛୁ ହେଲା ଆଉ ତମେ ଠିକ୍ଠାକ୍ କରି କହିଲେ ମୁଁ ତାପରେ ସେପଟେ କହିବି ବାକି ଦୁଇ ତିନି ଜଣ ଆମେ ଚାରି ପାଞ୍ଚ ଜଣ ମିଶିକି ଯିବା ଆଉ ହେଲା ହଁ ମୁଁ ତ ମୁଁ ଗାଡ଼ିରେ ଯିବି ହଁ ହେଉ ମୁଁ ଫୋନ୍ କରିବି କନଫ୍ରମ୍ ହେଲା ପରେ ଆଉ ତୁ ଯେବେ ରେଡ଼ି ହୋଇକିଥିବୁ ମୁଁ ତୋତେ ନେଇଯିବି ଆଉ ପିକ୍ କରିଦେବି ଛାଡ଼ିଦେବି ଆସିଲା ବେଳେ ଆଉ ହେଲା ଆଉ ହଁ ହଁ ସେଇ ସେଇ ବି ତାର ବି ଗାଡ଼ି ଅଛି ଯିଏ ହେଲେ ଜଣେ ନେଇ ଆସିବ ଦୁଇ ଜଣଙ୍କୁ ଦୁଇ ଜଣ ବସିକି ପଳାଇବା ଆଉ ସେଠି ବୁଲାବୁଲି କରିକି ଖାଇ ପିଇକି ଆସିବା ଆଉ ଭଲ ଆମର ଟିକେ ଗେଟ୍ ଟୁଗେଦର୍ ହୋଇଯାଉ ବହୁତ ଦିନରୁ ଦେଖାଦେଖି ହୋଇନି କିଛି ବି ହୋଇନି ଆଉ ଟିକେ ଗପିବା ପୁରୁଣା ଜିନିଷକୁ ସବୁ ମନେ ପକେଇବା ଦେଖିବା ଫିଲ୍ମଟା ଭଲ ଫିଲ୍ମଟା କୁଆଡ଼େ ହୋଇଛି ଗଦର୍ ଟୁ ଯୋଉ ୱାନ୍ ଥିଲା ତା ଭିତରୁ ବାହରିକି ଏଇଟା ପଡ଼ିଛି ଭଲଲାଗିବ ଟିକେ ମସ୍ତି କରିକି ଆସିବା ଆଉ ହେଲା ଆଉ ଟିକେଟ୍ଟା ତୁ କରିପାରିବୁ ନା ମୁଁ କରିଦେବି ସେମାନଙ୍କୁ ପଚାରିକି ହଁ ସେଇଟା ବୋଧେ ଗୋଟେ ପରେ ଏଇଟା ଆଇନକ୍ସଟା ଯେହେତୁ ଜଣଙ୍କା ପାଞ୍ଚ ଶହ ଟଙ୍କା ଲେଖାଏଁ ପଡ଼ୁଛି ଆଉ ହଁ ଯାହା ପଡ଼ିବ ଦେଖିକି ମୁଁ ଅନଲାଇନ ରେ ବୁକିଂ କରିଦେବି ଆଉ ହେଲା ଅନଲାଇନରେ ବୁକିଙ୍ଗି କରିକି ମୁଁ ତୋତେ ଆଉ ଘଣ୍ଟାଟେ ପରେ ତାଙ୍କ ସହ କଥା ହୋଇକି କନଫ୍ରମ୍ କରିକି ତୋତେ ଜଣାଉଛି ଆଉ ହେଲା ଆଉ ଆମେ ବାହାରିବା କାଲି ତାହେଲେ ପକ୍କା ଆଉ ହେଲା ହେଉ ତାହେଲେ ରହିଲି କାଲି ଦେଖାହେବା ହଉ ହଉ ବାଏ